ମୋ ନିଜର ସ୍ମୃତି ଅଛି କିଛି ମୁଁ କହିବାକୁ ଚାହୁଁଛି ଯେମିତି କି ମୁଁ ଯେତେବେଳେ ପାଠ ପାଠ ମୋର ଚାଲିଥିଲା ଯେମିତି ପାଠ ପଢ଼ୁଥିଲି ମଧ୍ୟ ତା ସହିତ କିଛି ମଧ୍ୟ କାମ କରିଛି ଯାହାକି ଆମେ ପାଠ ପଢ଼ୁଥିଲା ସମୟରେ ମଧ୍ୟ କିଛି କାମ କରୁଥିଲୁ ଯୋଉଦ୍ୱାରା କି ଆମେ ସେ ସମୟରେ ଅସୁବିଧା ହେଉଥିଲା ସେଥିପାଇଁ ଆମେ କାମ କରୁଥିଲୁ ଯେମିତି ପାଠ ପଢ଼ୁଥିଲା ସମୟରେ ମଧ୍ୟ ଆମେ ଯେତେବେଳେ ପ୍ଲସ୍ ଟୁ ସରିଥିଲା ଚାଲୁଥିଲା ସେତେବେଳେ ଆମେ ଯାଇକି ମଧ୍ୟ କିଛି କାମ କରିଥିଲୁ ଯେମିତି ମାଲକାନଗିରି କି ଯାଇକି ଆମେ କାମ କରିଥିଲୁ ଯେମିତିକି ସେତେ ସେ ସମୟରେ ଘାଟ ନଥିଲା କି ରାସ୍ତା ନଥିଲା କି ଯିବା ଆସିବା ପାଇଁ ମଧ୍ୟ କିଛି ସୁବିଧା ନଥିଲା ଆମେ ସେଇଠି ଯାଇକି ଗାଁ ଗାଁ ଯାଇକି କାମ କରିଥିଲୁ ବା ଯାହା କିଛି ସୋସିଆଲ୍ ଏକ୍ଟିଭିଟି କରୁଥିଲୁ ଯୋଉଦ୍ୱାରା କି ଲୋକମାନଙ୍କର ଉପକାର ହେଉଥିଲା ଏମିତି ମେଲେରିଆ ଷ୍ଟଡ଼ି କିମ୍ବା ମେଲେରିଆ ଉପରେ ନିରାକରଣ ଉପରେ ଆମେ କାମ କରିଥିଲୁ ଏମିତି ସାଇକେଲ୍ରେ ଯାଇକି ମଧ୍ୟ ପ୍ରତିଦିନ ଆମେ ସକାଳୁ ସାଇକେଲ୍ରେ ଯାଉଥିଲୁ ଏମିତି ସକାଳୁ ସାଇକେଲ୍ରେ ବାହାରିଲା ବେଳେ ଆମେ କିଛି ଖାଇବା ଜିନିଷ ନେଉଥିଲୁ ଆମେ କେତେବେଳେ ଫେରିବୁ ଆମେ ବି ଜାଣି ନଥିଲୁ ଏମିତି ଯାଉ ଯାଉ ଆମେ ଦିନକୁ ପାଖାପାଖି ଦେଢ଼ଶହ କିଲୋମିଟର୍ ଶହେ ପଚାଶ କିଲୋମିଟର୍ ହେଉଥିଲା ପୁଣି ଆସୁ ଆସୁ ପୁଣି ଶହେ ପଚାଶ କିଲୋମିଟର୍ ମାନେ ତିନିଶହ କିଲୋମିଟର୍ ତିନିଶହ କିଲୋମିଟର୍ ଯେହେତୁ ଯାଉଥିଲୁ ଆମେ ଯାଉଥିଲୁ ସେ ସମୟରେ ଆମର ଖାଇବା ମଧ୍ୟ କିଛି ଆସୁନଥିଲା ଯେମିତି ସକାଳୁ କିଛି ଖାଇକି ଯାଉଥିଲୁ ତା ସହିତ ଆମେ ଫେରୁ ଫେରୁ ରାତି ନଅଟା ଦଶଟା ହେଇ ଯାଉଥିଲା ଫେରିଲା ସମୟରେ ଆମର କିଛି ଦିନ ହେଇଛି ବାଟରେ ଘାଟରେ ଆମେ ଯେହେତୁ ସେଇ ସମୟରେ ବହୁତ ଜଙ୍ଗଲ ଥିଲା ବହୁ ଦିନ ତଳେ ସେଇ ଜଙ୍ଗଲ ଥିଲା ସମୟରେ ବାଟରେ ଆମେ କିଛି ଭାଲୁ ମଧ୍ୟ ଦେଖୁଥିଲୁ ଯେମିତିକି ଭୟ କରୁଥିଲୁ ଏବଂ ସେତେବେଳେ ଲୋକମାନେ ମଧ୍ୟ କିଛି ବୁଝୁ ନଥିଲେ କିଛି ସବୁବେଳେ ସେମାନେ ମଦ ପିଉଥିଲେ କିମ୍ବା ମାତାଲ୍ ହେଇକି ବୁଲୁଥିଲେ ଲୋକ କେହି କାହାର କଥା ଶୁଣୁ ନଥିଲେ ନିଜେ ନିଜ ହିସାବରେ ସେମାନେ କାମ କରୁଥିଲେ ତାଙ୍କୁ ବହୁତ କଷ୍ଟରେ ଆମକୁ ବୁଝେଇବାକୁ ପଡ଼ୁଥିଲା ତା ସହିତ ଲୋକମାନେ ବୁଝୁଥିଲେ ଏବଂ ଆମକୁ ମଧ୍ୟ ବହୁତ କଷ୍ଟ ହେଉଥିଲା ଯେମିତି ସାଇକେଲ୍ରେ ଆସୁ ଆସୁ ଆମକୁ ରାତି ଦଶଟା ହେଇ ଯାଉଥିଲା ବାଟେ କେତେବେଳେ ସାଇକେଲ୍ ମଧ୍ୟ ପମ୍ପଚର୍ ହେଇଯାଏ ଏମିତି ସାଇକେଲ୍ ଖରାପ ହେଲା ପରେ ମଧ୍ୟ ଆମେ ସେଇଠି ଦରକାର ପଡ଼ିଲେ ମାନେ ଅଧା ବାଟରେ ଯଦି ସାଇକେଲ୍ ଖରାପ ହେଉଛି ଆମେ ପାଞ୍ଚ ଦଶ କିଲୋମିଟର୍ ମଧ୍ୟ ଚାଲି ଚାଲି ଆସିଥିଲୁ ଯୋଉଦ୍ୱାରା କି ଆମକୁ ଭୟ ମଧ୍ୟ ଲାଗୁଥିଲା ଏବଂ ସେଇ କଥାକୁ ବର୍ତ୍ତମାନ ମନେ ପକାଇଲେ ଆମେ ମୋର ମଧ୍ୟ ସ୍ମୃତି ବୋଲି ରହିଛି ଏମିତି ଆମେ ତା'କୁ ମନେ ପକେଇ ବର୍ତ୍ତମାନ ଆଗକୁ ମଧ୍ୟ ବଢ଼ିବାକୁ ଆମକୁ ସୁବିଧା ହେଉଛି ଏବଂ ସେଇଟା ଗୋଟେ ଏମିତି ସମୟ ଥିଲା ଯେମିତି ଆମର ମାନେ କାହାଣୀ ବର୍ତ୍ତମାନ କହିଲେ ମଧ୍ୟ ନ ସରେ ତା ସହିତ ଆମେ ଏ ସେହି ସମୟରେ ବହୁତ ପରିଶ୍ରମ ମଧ୍ୟ କରୁଥିଲୁ ଏବଂ ଲୋକଙ୍କୁ ମଧ୍ୟ ସେଇ ସୁବିଧା ଯୋଗଉଥିଲୁ